ମୁଁ ପରିବାର ସହିତ ମନୋରଞ୍ଜନ କରିବାକୁ ଅଧିକ ପସନ୍ଦ କରେ କାରଣ ପରିବାର

ସେଠି ଖୁସି ଅନୁଭବ କରନ୍ତି ମୋର ମୋର ମୁଁ ବି ସେଠି ଖୁସି ଅନୁଭବ କରେ ଏହା ହିଁ ମୋର ପରିବାର ପ୍ରତି ମନୋରଞ୍ଜନ ଓ ପରିବାର ବି ମନୋରଞ୍ଜନ ହେଲେ ମୋର ମନୋରଞ୍ଜନ ହୁଏ